ହ୍ୟାଲୋ ସାର୍ ମୁଁ ରଞ୍ଜନ ସାହୁ କହୁଛି ସେଥିରେ କିଛି ଦୌଡ଼ ବିଷୟରେ କହିବାକୁ ଚାହୁଁଛି ମୁଁ ଦୌଡ଼ ମୋର ବହୁତ ମୁଁ ଛୋଟ ଦିନ ଦୌଡ଼ି ଦୌଡ଼ି ଆସୁଅଛି କାହିଁକିନା ଏଥିରେ ଦେହ ମଧ୍ୟ ବହୁତ ଫିଟ୍ରେ ରହିଥାଏ ସେଥିପାଇଁ ଅନେକ ଦୌଡ଼ିବ ଓ ମୋ ଦୌଡ଼ ଦୌଡ଼ିବା ପୂର୍ବରୁ ମୁଁ ଯେ ମଧ୍ୟ ସକାଳୁ ଦୌଡ଼ିଯାଏ ଫିଲ୍ଡ଼୍ କୁ ପ୍ରଥମେ ମୁଁ ମୋ ଦେହର ପରିଶ୍ରା କରିଦିଏ ତା'ପରେ ମୁଁ ଦୌଡ଼ିବା ପୂର୍ବରୁ ଗୋଡ଼ ହାତ ଟିକେ ଏକ୍ସର୍ସାଇଜ୍ କରିଦିଏ କାହିଁକିନା ଦୌଡ଼ିବା ପୂର୍ବରୁ ଏକ୍ସରସାଇଜ୍ ଆମର ହାତ ଗୋଡ଼ ଟିକେ ଢିଲା ହୋଇଥାଏ ତ ଗୋଡ଼ ହାତ ଟିକେ ଏକ୍ସର୍ସାଇଜ୍ କଲେ କୌଣସି ଏଫେକ୍ଟ ନ ପଡ଼ିଲେ ମଧ୍ୟ କିଛି ଏଫେକ୍ଟ ପଡ଼ିବ ନାହିଁ ଠିକ୍ ସେ ମଲ୍କିବ ନାହିଁ ସେଥିପାଇଁ ମୁଁ ଏକ୍ସର୍ସାଇଜ୍ କରିଦିଏ ଦୌଡ଼ିବା ପୂର୍ବରୁ କରିବା ନିହାତି ଆବଶ୍ୟକ ଆଗରୁ ଚାଲି ଆସିବି ତା'ପରେ ମୁଁ ଏକ୍ସରସାଇଜ୍ କରିସାରିଲା ପରେ ମୁଁ ଦୌଡ଼େ ଡେଲି ପ୍ରତିଦିନ ସକାଳୁ ଉଠି ମୁଁ ପାଞ୍ଚ କିଲୋମିଟର୍ ଦୌଡ଼ିଥାଏ ମୁଁ ଦୌଡ଼ିବା ମୋ ଛୋଟ ବେଳରୁ ଚାଲି ଆସୁଅଛି ଓ ଦୌଡ଼ ହେଉଛି ଗୋଟେ ଅନେକ ମୋର ଦୌଡ଼ ହେଉଛି ଅନେକ ପ୍ରତି ଜାଗାରେ ଭାଗ ନେବା ବି ମୋର ସେଇଟା ଆବଶ୍ୟକ ମଧ୍ୟ ମୁଁ କଲେଜ୍ରେ ବି ମଧ୍ୟ ଦୌଡ଼ ନେଇଛି ନେଇକି ମୁଁ ଚମ୍ପିଅନ୍ ହୋଇଛି ହୋଇଥିଲି ଦୌଡ଼ରେ ଅନେକ ଥର ମୁଁ ଦୌଡ଼ରେ ଚମ୍ପିଅନ୍ ହୋଇଥିଲି ସବୁଥିରେ ଫାର୍ଷ୍ଟ୍ ହୋଇ ମୁଁ ସେଥିପାଇଁ ଦୌଡ଼ ଦୌଡ଼ ଦୌଡ଼ା ଦୌଡ଼ିବା ପାଇଁ ମୋର ବହୁତ ଇଚ୍ଛୁକ କାହିଁକିନା ଏଥିରେ ଦୌଡ଼ ରନିଂ କଲେ ଦେହର ବହୁତ ଫିଟନେସ୍ ରହିଥାଏ ସେଥିପାଇଁ ମୁଁ ଦୌଡ଼ିଥାଏ ଦୌଡ଼ ବିଷୟରେ ଅନେକ ଅନେକ ଦେହ କୌଣସି ରୋଗଫୋଗ ମଧ୍ୟ ନ ହୋଇ ଦୌଡ଼ ଦୌଡ଼ ପାଇଁ ଚେଷ୍ଟା ହୁଏ